ହ୍ୟାଲୋ ମାନସ ଦୁଗ୍ଧ ବିକ୍ରୟ କେନ୍ଦ୍ର କି ହଁ ମୋର ପଚିଶ ତାରିଖ ମୋ ପୁଅର ଜନ୍ମଦିନ ପାଇଁ ପାଞ୍ଚ ଲିଟର୍ କ୍ଷୀର ଦରକାର ହଁ ଆପଣଙ୍କ ପାଖରେ କି କି କମ୍ପାନୀ ଅଛି ହଁ ଦୁସ୍ରା ମିଲ୍କ ଅଛି କି ପାଞ୍ଚ ଲିଟର୍ ଦରକାର ନା ପାଇସ୍ ହେବ କ୍ଷୀରି ହେବ ଆଉ କ୍ଷୀରର ମୂଲ୍ୟ କେତେ

କ୍ଷୀରର ମୂଲ୍ୟ କେତେ ହଁ କ୍ଷୀର ତ ଅଠେଇଶ ଟଙ୍କାରେ ମିଳୁଛି ଅଠେଇଶ ଟଙ୍କାରେ ମିଳୁଛି ଭଲ କ୍ଷୀର ଏତେ ରେଟ୍ କହୁଛ ହଁ ସେଇଟା ତ କହିବେ ଦୋକାନବାଲା ତା'ର କହିବାର ଅନେକ ଢାଞ୍ଚା ଅଛି ମୁଁ ପଚାରୁଛି ଡେଲି

ମୁଁ ଛତ୍ରପତି କ୍ଷୀର ବ୍ୟବହାର କରୁଛି ମୋତେ ମିଲ୍କ ଦରକାର

ଏ ତା ପୂର୍ବ ଦିନରେ ଦେବେ ତ ହଁ ଆଉ ଟିକିଏ କମ୍ କର ରେଟ୍ ମୂଲ୍ୟଟା ଟିକିଏ ଆଉ କମ୍ କର ଗ୍ରାହକକୁ ଦେଖିବାକୁ ପଡ଼ିବ ନା

ଥରେ ଯଦି ଥରେ ଯଦି ସୁଲଭ ମୂଲ୍ୟ ଲଗାଇବ ମୁଁ ଆଉ ଥରେ କିଣିବା ପାଇଁ ଇଚ୍ଛା ହେବ କେବେ ଯୋଗାଇ ପାରିବେ କେବେ ଯୋଗାଇ ପାରିବେ କ୍ଷୀରଟା କେବେ ଯୋଗାଇ ପାରିବେ ମୁଁ ଚବିଶ ତାରିଖ ସଂନ୍ଧ୍ୟାରେ ଯିବି ପଚିଶ ତାରିଖ ଯେହେତୁ ଅଛି ମୁଁ ତ ଫଙ୍କ୍ସନ୍ରେ ନେବା ପାଇଁ କହିଲି ଆପଣଙ୍କୁ ୱେଟ୍ କେମିତି କରିବି ମୋ ପାଖରେ ତ ଫୋନ୍ପେ' ନାହିଁ ଓ ହୋ ମୁଁ ତା ପାଖରୁ ଫୋନ୍ପେ' କରିବି କେତେ ଟଙ୍କା ପଚାଶ ଟଙ୍କା ଆଡ଼ଭାନ୍ସ ଦେଇଦେବି କି

ମୁଁ ତ ଯାଇ ପାରିବିନି ଆଜି ସେଇଦିନ ଯିବି ଚବିଶ ତାରିଖ ରାତିରେ ହଁ ଆଡ଼ଭାନ୍ସ୍ ନକଲେ ଚଲିବନି କି ଆଡ଼ଭାନ୍ସ ନଦେଲେ କ୍ଷୀର ମିଳିବନି ହଉ ଠିକ୍ ଅଛି ଭଲ କ୍ଷୀର ଟିକିଏ ରଖିଦେବ

କାହିଁକିନା ସେ ପୁଅର ଜନ୍ମଦିନ ସେଦିନ ବନ୍ଧୁ ବାନ୍ଧବ ଆସିବେ ଭଲ କ୍ଷୀର ଦରକାର

ପଚିଶ ତାରିଖ କହିଲି ଚବିଶ ତାରିଖ ରାତିରେ ଯାଇକି ମୁଁ ଆଣିବି ହଁ ହଁ ମୁଁ ପଚାଶ ଟଙ୍କା ଫୋନ୍ପେ' କରିଦେଉଛି ପଡ଼ିଶା ପାଖରୁ ଦେଖିବି କାହା ମୋବାଇଲ୍ଟା

ତା ବ୍ୟବସ୍ଥା ଆମେ କରିବୁ କିଛି ବ୍ୟବସ୍ଥାତା ନାହିଁ କାହିଁକିନା ଆମେ ଦୂର ବାଟରୁ ଆଣିବୁ ଆଉ ସେ ବ୍ୟବସ୍ଥା ଆମେ କରିବୁ ହଉ ଠିକ୍ ଅଛି ତା'ହେଲେ ରଖିଦେବ

ନା ମୁଁ ନିଜେ ଯାଇକି ଆଣିବି କ୍ଷୀର